ମୋର କୁକୁଡ଼ା ବ୍ୟବସାୟ ବ୍ୟତୀତ ଆଉ ଅନ୍ୟ ବେପାର ଅଛି ମୁଁ ମାଛ ବେପାର କରେ ଆଉ ଆଉ ମୁଁ କୁକୁଡ଼ା ବ୍ୟବସାୟ ରେ ମୁଁ ଏହା ଅଧିକ ବଢ଼ାଇବାକୁ ଚାହୁଁଛି କି କୁକୁଡା କୁଣ୍ଡ ରଖିବା ପାଇଁ ଚାହୁଁଛି କୁକୁଡ଼ା ଙ୍କ ପାଇଁ ଦାନା ତିଆରି କରିବାକୁ ଚାଁହୁଛି କୁକୁଡ଼ା ରୁ ଯେଉଁ ଅଣ୍ଡା ରୁ ଯେଉଁ ଚିଆଁ ପ୍ରସ୍ତୁତ ହୁଏ ତାକୁ କରିବାକୁ ଚାହୁଁଛି ଆଉ କୁକୁଡ଼ା କୁ ବଢ଼ାଇକି ଅଧିକା କୁଣ୍ଡ କଲେ ମୁଁ କୁକୁଡ଼ା ରଖି ପାରିବି ଆଉ